ଘରର ଅଗଣାରେ ବଗିଚା କରିଥାଏ କାହିଁକି ନା ଅଗଣାରେ ବଗିଚା କରିବା ଦ୍ୱାରା ମୁଁ ପ୍ରଥମେ ଗଛର ଯତ୍ନ ଠିକ ଭାବରେ ନେଇଥାଏ ଏବଂ କୌଣସି ଗଛର ପୋକଜୋକ ଲାଗିବାରେ ଦେଇନଥାଏ ଏବଂ ଠିକ ସମୟରେ ପାଣି ମଧ୍ୟ ଦେଇଥାଏ ଯଦ୍ୱାରା କି ଗଛ କିଛି ରୋଗ ହୋଇନଥାଏ ଏଥିପାଇଁ ମୋତେ ଅଗଣାରେ ବଗିଚା କରିବା ପାଇଁ ଇଚ୍ଛା ଥାଏ